ହଁ କୁହନ୍ତୁ କ'ଣ ବହି ଦରକାର କି ହଁ ଅଛି ବହି ଅଛି ବହୁତ ଅଛି ହଁ ସାଇନ୍ସ ବୁକ୍ ତ ବହୁତ ଭଲ ଅଛି ଆପଣ ଆସିକି ଭିଜିଟ୍ କରିପାରିବେ ଲାଇବ୍ରେରୀକୁ ଆମର ଟିକେ ଟର୍ମସ୍ ଆଣ୍ଡ କଣ୍ଡିସନ୍ ବି ଅଛି ଯେମିତିକି ଆପଣ ଗୋଟେ ବୁକ୍ ନେବା ପରେ ତାକୁ ଯେଉଁ ପର୍ଯ୍ୟନ୍ତ ରିଫଣ୍ଡ ନ କରିଛନ୍ତି ଆପଣଙ୍କୁ ନେକ୍ସଟ୍ ବୁକ୍ ମିଳିପାରିବ ନି ହଁ ନୂଆ ବହି ବି ବହୁତ ଆସୁଛି ଟେକ୍ନୋଲୋଜି ଉପରେ ଆଷ୍ଟ୍ରୋ ଫିଜିକ୍ସ ଉପରେ ଦେନ୍ ମାଇକ୍ରୋବାୟୋଲୋଜି ୟା ରିଲେଟେଡ଼୍ ବହୁତ ଭଲ ଭଲ ବୁକ୍ ଆସିଛି ଦେନ୍ ବହୁତ ଭଲ ଇଏ ବୁକସ୍ ମଧ୍ୟ ଆସିଛି ମାଗାଜିନ୍ ବି ବହୁତ ଭଲ ଆସିଛି ଭଲ ଭଲ ବୁକସ୍ ଅଛି ହଁ ଆପଣ ଆସିବେ ଯାହାବି ବୁକ୍ ଆପଣଙ୍କ ନେବା ଦରକାର ଅଛି ନେବାର ଅଛି ତ ଆପଣ ସେ ବୁକ୍ ଆମକୁ କହିଲେ ଆମେ ଆପଣଙ୍କୁ ସେ ବୁକ୍ ପ୍ରୋଭାଇଡ଼୍ କରିବୁ ଦେନ୍ ଆପଣ ସେ ବୁକ୍ ନେବେ ପଢ଼ିବେ ତା'ପରେ ଆପଣ ରିଟର୍ଣ୍ଣ କଲା ପରେ ଯାଇକି ଆପଣଙ୍କୁ ନେକ୍ସଟ୍ ଯାହାବି ବହି ମିଳିପାରିବ ହଁ ଆପଣ ଆସନ୍ତୁ ଆମ ଲାଇବ୍ରେରୀକୁ ଭିଜିଟ୍ କରିକି ଯିବେ କ'ଣ କେମିତି ଆପଣଙ୍କୁ ଫ୍ୟାସିଲିଟି ଭଲ ଲାଗୁଛି ବୁକ୍ କ'ଣ ଭଲ ଅଛି ଅଛି ବହୁତ ସାରା ବୁକସ୍ ଅଛି ଟାଇମିଙ୍ଗ୍ ରହିବ ସକାଳ ନଅଟା ଦଶଟାରୁ ନଅଟାରୁ ଓପନ୍ ହେଇଯାଉଛି ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ ଚାଲୁଛି ବହୁତ ଭଲ ଷ୍ଟାଫ୍ ବି ଅଛନ୍ତି ଆପଣଙ୍କୁ ହେଲ୍ପ ହେଇଯିବ ବୁକସ୍ ନେଲାବେଳେ ସେମିତି କିଛି ବେଶୀ ପ୍ରୋବ୍ଲେମ୍ ରହିବନି ଆପଣ ଆସିକି ଚାହିଁଲେ ଏଇଠି ବି ପଢ଼ିପାରିବେ ଲାଇବ୍ରେରୀରେ ହଁ ହଁ ଆସନ୍ତୁ ସକାଳ ନଅଟାରୁ ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ ଖୋଲା ରହିବ ଲାଇବ୍ରେରୀ ଆସନ୍ତୁ ଆପଣ ଆପଣ ଚାହିଁଲେ ଏଇଠି ବି ବସିକି ରିଡ଼ିଙ୍ଗ୍ କରିପାରିବେ ଦେନ୍ ଆପଣଙ୍କୁ ଯେଉଁଟା ଭଲ ଲାଗିଲେ ଆପଣ ନେଇପାରିବେ ଦେନ୍ ଲିମିଟେଡ଼୍ ଆମର ଟାଇମ୍ ରହୁଛି ଯେମିତିକି ଟୁ ରୁ ଟୁ ଟୁ ଥ୍ରୀ ମନ୍ଥସ୍ ଭିତରେ ଯଦି ଆପଣ ରିଟର୍ଣ୍ଣ ନ କରନ୍ତି ଦେନ୍ ଆପଣଙ୍କୁ କିଛି ଫାଇନ୍ ସହିତ ସେ ବୁକ୍ ରିଟର୍ଣ୍ଣ କରିବାକୁ ପଡ଼ିବ ହଉ ଠିକ୍ ଅଛି ଆପଣ ହେଲେ କାଲି ଆସିପାରିବେ ଆସିକି ଦେଖିପାରିବେ ବୁକ୍ ଯାହାବି ଦରକାର ଥିବ